ହଁ ମୁଁ ଜଣେ ଆର୍ଟିଷ୍ଟ ଆଉ ମୋର ଆର୍ଟ ହେଉଛି ସବୁଠୁ ବହୁତ ଭଲ ଆଉ ମୋତେ ନୂଆ ନୂଆ ଝୋଟି ପକେଇବା ବହୁତ ପସନ୍ଦ ଲାଗେ ଆଉ ବିଭିନ୍ନ ପ୍ରକାର ଜୀବଜନ୍ତୁ ଆଉ ସବୁ ମାନେ ସିନେରୀ ଯାକ ଅଙ୍କିବାକୁ ଭଲଲାଗେ ଆଉ ଆଉ ଧୀରେ ଧୀରେ କରିକି ମୁଁ ଭଗବାନଙ୍କର ଫଟୋଚିତ୍ର ବି ଆଙ୍କେ ଆଉ ଆଙ୍କି ଆଙ୍କିବାକୁ ବହୁତ ଭଲ ଲାଗିଥାଏ ନା କଷ୍ଟ ହୁଏ ନାହିଁ ଆଉ ଗୋଟେ ଆର୍ଟିଷ୍ଟ ଆର୍ଟିଷ୍ଟ ଆର୍ଟିଷ୍ଟ କାମ କରିଥାଏ ଏବଂ ବହୁତ ଭଲଲାଗେ ଆଉ ଗୋଟେ ପେନସିଲ୍ ଦ୍ୱାରା ଦ୍ୱାରା ଆଙ୍କିଥାଏ ସେଥିରେ ନେଇକି କଲର୍ କଲେ ନେଇକି ଆଉଚ ବନ୍ଦ କରି ଲାଗେ ବହୁତ ଭଲଲାଗେ ନା କିଛି ମାନେ କଷ୍ଟ ନାହିଁ ଆଉ ତବୁ ଜିନିଷ ଆଙ୍କିବା ପାଇଁ ପଶୁ ପକ୍ଷୀ ଆଉ ଘରଦ୍ୱାର ସିନେରୀ ଫୁଲର ଚିତ୍ର ଝୋଟି ଚିତ୍ର ଆଉ ମଣିଷ ମାରଙ୍କ ଚିତ୍ର ସମସ୍ତଙ୍କୁ ଆଙ୍କିବାକୁ ଭଲଲାଗେ ବହୁତ ସହଜ ବି ଲାଗିଥାଏ ଯେହେତୁ ମୁଁ ଗୋଟେ ଆର୍ଟିଷ୍ଟ ମୁଁ ଖାଲି ଟାଇମରେ ଏମିତି ଘରେ ରହିଲା ଟାଇମରେେ ମୁଁ ଖାତା ପେନ୍ସିଲ୍ ଧରିକି ଆଉ ନିଜେ ବି ଅଙ୍କନ କରିଥାଏ